ମତେ ବର୍ଷାଋତୁ ବହୁତ ଭଲଲାଗେ ଗ୍ରୀଷ୍ମଋତୁ ପରେ ଏହି ଋତୁ ଆସିଥାଏ ଏହି ଋତୁରେ ଧରା ପୃଷ୍ଠ ବହୁତ ସବୁଜିମା ଦେଖାଯାଏ ଏହି ଋତୁରେ ଫସଲ ମଧ୍ୟ ବହୁତ ଭଲ ହୋଇଥାଏ ଯାହାଦ୍ୱାରା ଚାଷୀମାନେ ବହୁତ ଖୁସି ହୋଇଥାନ୍ତି ଏହି ଋତୁରେ ଆକାଶରେ ବର୍ଷା ମେଘମାଳ ହୋଇଥାଏ ଏହି ଋତୁରେ ପର୍ବତର ଶୀର୍ଷ ଉପରେ ଛତୁ ବହୁତ ସୁନ୍ଦର ଦେଖାଯାଏ ଏହି ଋତୁରେ ମୟୁରମାନେ ମଧ୍ୟ ନୃତ୍ୟ କରିଥାନ୍ତି